ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିରେ ଶିଳ୍ପ ଶିଳ୍ପ କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯେପରିକି ଓଡ଼ିଶାର ଅର୍କକ୍ଷେତ୍ର ହେଉଛି କୋଣାର୍କ ପଦ୍ମକ୍ଷେତ୍ର ହେଉଛି କୋଣାର୍କ ଚକ୍ର କ୍ଷେତ୍ର ହେଉଛି ଭୁବନେଶ୍ୱର ଶଙ୍ଖ କ୍ଷେତ୍ର ହେଉଛି ପୁରୀ ବ୍ୟାସ କ୍ଷେତ୍ର ହେଉଛି ରାଉରକେଲା ଶବର କ୍ଷେତ୍ର ହେଉଛି କୋରାପୁଟ ମଣି କ୍ଷେତ୍ର ହେଉଛି ଭଦ୍ରକ ଶ୍ରୀକ୍ଷେତ୍ର ହେଉଛି ପୁରୀ ବାଣୀ କ୍ଷେତ୍ର ହେଉଛି ଜଗତସିଂହପୁର ଗଦା କ୍ଷେତ୍ର ହେଉଛି ଯାଜପୁର ଓଡ଼ିଶାର ବିଭିନ୍ନ ଶିଳ୍ପୀ ମଧ୍ୟ ଅଛି ଯେପରିକି ହସ୍ତଶିଳ୍ପୀ କୁଟୀର ଶିଳ୍ପୀ ପର୍ଯ୍ୟଟନ ଶିଳ୍ପୀ ଆମ ଓଡ଼ିଶାର ଜାତୀୟ ଖେଳ ହେଉଛି କବାଡ଼ି କବାଡ଼ି ଦ୍ୱାରା ଓଡ଼ିଶାରେ କେତେ ଜଣ କେତେ ଜଣ ସମ୍ମାନିତ ହୋଇଛନ୍ତି କି ଆମ ଓଡ଼ିଶାରେ ଆଲ୍ୟୁମିନିୟମ ମଧ୍ୟ ମିଳିଥାଏ ଯେପରିକି କୋରାପୁଟରେ ରାୟଗଡ଼ାରେ କଳାହାଣ୍ଡିରେ ମିଳିଥାଏ ଆମ ଓଡ଼ିଶାରେ ଅର୍କ କ୍ଷେତ୍ର ବହୁତ ବହୁତ ମନାଯାଏ ଏବଂ ଗଦାକ୍ଷେତ୍ର ବରଗଡ଼ରେ ଧନୁଯାତ୍ରା କରାଯାଏ କ୍ଷେତ୍ର ଗୁଡ଼ିକ ଥିବା ହେତୁ ଓଡ଼ିଶା ଡେଭଲପ୍ ହେଇପାରିଛିି